ନୃତ୍ୟ ବିଷୟରେ ସବୁଠାରୁ ବଡ଼ ଭୁଲ୍ ଧାରଣା କ'ଣ ବୋଲି ଆପଣ ଭାବନ୍ତି ନୃତ୍ୟ ବିଷୟରେ କିଛି ଭୁଲ୍ ଧାରଣା ବୋଲି କି ଜିନିଷ ବୋଲି ନାହିଁ ନୃତ୍ୟ କହିଲେ ବହୁତ ଭଲ ଲାଗେ ଏବଂ ଦେଖିବାକୁ ବି ନୃତ୍ୟ ବହୁତ ଭଲ ଲାଗେ ଫ୍ୟାମିଲି ସହିତ ଯିବୁ ଆମେ ଡାନ୍ସ ସ୍କୁଲ୍ରେ ପ୍ରୋଗ୍ରାମ୍ ହଉଥିବ ଆମେ ଫ୍ୟାମିଲି ଯିବୁ ଦେଖିବାକୁ ତାଦେହ ବହୁତ ଭଲ ଲାଗେ ଆଉ ସାଙ୍ଗ ମାନଙ୍କ ସହିତ ଗଲେ ବି ଆମକୁ ବହୁତ ଭଲ ଲାଗେ ଏବଂ ଏନ୍ଜଏବି ଲାଗିଥିଲା ଡାନ୍ସ ଦେଖିବାକୁ ଆଉ ଡାନ୍ସ ଦେଖିଲେନା ବହୁତ ଖୁସି ବି ଲାଗେ ଏଇସବୁ ଡାନ୍ସ ଦେଖିବାକୁ ତେଣୁ ଆମେ ଡାନ୍ସ କଲିନା ବହୁତ ମାନେ ଶାନ୍ତି ମିଳିବ ଡାନ୍ସ କରିବା ବହୁତ ଡାନ୍ସ କରିବା ବହୁତ ପସନ୍ଦ ମତେ ଡାନ୍ସ ନୃତ୍ୟ ବହୁତ ଭଲ ଲାଗେ ତେଣୁ ଆମକୁ ନୃତ୍ୟରେ ନୃତ୍ୟ କରିବାକୁ ବହୁତ ଭଲ ଲାଗେ ତେଣୁ ଆମେ ସମସ୍ତ ନୃତ୍ୟ କହିଲେ ବହୁତ ଭଲ ଲାଗେ ମତେ ଆଉ ନୃତ୍ୟ ଶିଖେଇବାକୁ ବହୁତ ଭଲ ଲାଗେ କାହିଁକିନା ନାଚ ଦିନ ବହୁତ ଶାନ୍ତି ବି ମିଳେ ବହୁତ ମଜା ବି ଲାଗେ ବହୁତ ଖୁସି ବି ଲାଗେ ଡ୍ୟାନ୍ସ କଲେ ସେଥିପାଇଁ ନାଚ ଦେଖିବାକୁ ଭଲ ଲାଗେ ନାଚ କରିବାକୁ ବହୁତ ଭଲ ଲାଗେ ମତେ